କ'ଣରେ କେବେ ଆସିଲୁ ବୋଲେ କାଲି ପହଁଚିଲୁ କେବେ ଆରେ କେମତି କେମତି କମ୍ପାନୀରେ ଥିଲୁ ପହଲା ବାଲା ତୁମର ଘରଲୋକ ମାନେ କହୁଥିଲେ ବେଶୀ ପଇସା ଆମର ପାଖକୁ ପଠାଉଛି ହୁଁ ହୁଁ ଆରେ ନିଜେ ରୋଷେଇ ଫୋଷେଇ କରିକି ଖାଉଥିଲୁ କି ସେଠି ହୋଟେଲ୍ରେ କ୍ୟାଣ୍ଟିନ୍ରେ ଖାଉଥିଲୁ କମ୍ପାନୀରେ କେବେ ଆଣିଲୁରେ ଫଟୋ ଫଟୋ ତ କିଛି ପଠାଉନୁ ତୋର କନିଆ ଓ କେ ଅଲଗା ଜାତି ଆଣିଲୁରେ

ହୁଁ ବେପାର ନାହିଁରେ ଭାଇ ଏଇ ଗଲା ଟାଇମ୍ରେ ଗୋଟେ ଦୋକାନ ଥିଲା ଭଲ ବେପାର ହେଉଥିଲା ଏବେ ତ ଖାଲି ତିନଟା ଦୋକାନ ମୋର ପାଖରେ ପୁରା ସାମ୍ନାରେ ମୁହଁ ସାମ୍ନାରେ ଦେଇଦେଇଛନ୍ତି ହଁ ଦେଇଦେଲା ଏବେ ସେଟା ତ ବାହାର ଯାଇକରି ପଇସାପତ୍ର ବେଶୀ ଆଣିଲାରେ ଆସିକରି ବିରାଟ ବଡ଼ ଦୋକାନ କରିଦେଲା ମୋର ଦୋକାନ ସେଠି ରହିଛି ମୁଁ ସେଠି ଟିକେ କମ୍ ବିକ୍ରି ହେଉଛି କି ନାହିଁ ଲୋକମାନେ ବେଶୀ ଇଠି ସେଠି ଯାଉଛନ୍ତି ହଁ ଦିନକୁ ଦୁଇ ତିନିହଜାର ବିକୁଛିରେ ସିଆଡ଼େ କ'ଣ ଷ୍ଟଲ ଫଲ୍ ଦେଇହେବ କିରେ ତୁ ଯୋଉଠି ଥିଲୁ ବୋଲେ କେମିତି କାଟିବେ ହୋଟେଲ୍କୁ ତୁ ତ ସେଠି ସିନିୟର ପାଇଛୁ ପରା କେଇଟାରରେ ଗୋଟେ ପାଇଲୁ ସୁପରଭାଇଜର୍ ନା କ'ଣ ସେ କମ୍ପାନୀରେ ଓହୋ ଏଚ ଆର୍ ବୋଲେ ସେଇ ପୋଷ୍ଟ କିରେ ଓହୋ ହୋ କେତେ ଲେଖା ସାଲାରି ପାଉଛୁ ହେଲେ ଓହୋ ଏତେ ପଇସା ପାଉଛୁ ହେଲେ ଲୋକମାନଙ୍କୁ ନିଶ୍ଚିନ୍ତ ବ୍ୟବହାର ଭଲ ଦେଉଥିବେ ଆର ମୋତେ ଷ୍ଟଲ ଭଲ ଠିକ କରିଦେବୁ ନେଇ ରେଷ୍ଟ ବୋଲି ଏମତି କିଛି ନାଇଁରେ ଠିକ ସମୟରେ ଦୋକାନ କରିକି ବନ୍ଦ କରିଦେଲେ ହେଲା ବାକି ଲେଟ୍ରେ ବି ତ ଲୋକମାନେ ଆସୁଛନ୍ତି କ'ଣ ନେବ ଭାଇନା ଏ ଟିକେ ଲାଇନ୍ରେ ତ ବରା ମାଗୁଛନ୍ତି ଟିକେ ଦେଇଦେବି ବରା ଗୋଟେ ପ୍ଳେଟ୍କୁ କୋଡ଼ିଏ ଟଙ୍କା ଭାଇ ହଉ ହଉ